ଭାଇନା

ଭାଇନା ଟିକିଏ ପୁରୀ ନେଇଯିବେ ଓହୋ କେତେ ଟଙ୍କା ନେଉଛନ୍ତି ଓହୋ ଶହେଦଶଟଙ୍କା ହଉ ଆଚ୍ଛା ଠିକ୍ଅଛି ଚାଲନ୍ତୁ ଆଉ ଆଚ୍ଛା ଠିକ୍ଅଛି ଏଠି ମୁଁ ଖାଲି ଶୁଣିଥିଲି ପୁରୀ ଅଛି ବୋଲିକି ମାନେ ପୁରୀରେ କିଛି ଦର୍ଶନୀୟସ୍ଥାନ ଅଛି ପୁରୀରେ ଓହୋ ଫାଷ୍ଟ ଜଗନ୍ନାଥ ଦର୍ଶନ କରିବୁ ମୁଁ କାଳେ ଶୁଣିଛି ଏଠି କୁଆଡ଼େ ଅଭଡ଼ା ମିଳେ ଓ ଅଭଡ଼ାର କ'ଣ କିଛି ନିୟମ ଅଛିକି ଓହୋ ଓହୋ ଆଉ ନନାମାନଙ୍କର ବ୍ୟବହାର କେମିତି ଭଲ ଆଉ ତଥାପି ନନାମାନଙ୍କୁ କେତେଟଙ୍କା ଦିଅନ୍ତି ମୁଁ ପଚାରିଲି ଯେ ନନାମାନଙ୍କୁ ଫିସ୍ କେତେ ଟଙ୍କା ଦିଅନ୍ତି ଓହୋ ଆଉ ଏଠି କିଛି ଅନ୍ୟ କିଛି ତୀର୍ଥସ୍ଥାନ ଅଛି କି ଓହୋ ଓହୋ ଆଉ ଚନ୍ଦ୍ରଭାଗା କାଳେ ଅଛି ଆଉ କୋଣାର୍କରେ କ'ଣ କ'ଣ ପ୍ରସିଦ୍ଧ ଟିକିଏ କୁହନ୍ତୁ ଓହୋ ସୂର୍ଯ୍ୟ ଆଉ ସୂର୍ଯ୍ୟ ମନ୍ଦିର କେଉଁଠି ଗଠିତ ହେଇଥିଲା ଓହୋ ଅ ସେଠି ମୁଁ ଶୁଣିଥିଲି ଧରମା ବୋଲି କ'ଣ ମୁଣ୍ଡି ମାରିଥିଲେ କୋଣାର୍କ ମନ୍ଦିର ଆଉ କୋଣାର୍କକୁ ଛାଡ଼ିକି ଆଉ କ'ଣ କ'ଣ କହିଲେ ପ୍ରସିଦ୍ଧ ବୋଲିକି ଆଉଥରେ କୁହନ୍ତୁ ଓହୋ ଓହୋ ତ ବା ବାହାର ଲୋକ ଆଜ୍ଞା ଓହୋ ଓହୋ ତାଙ୍କ ପାଇଁ କ'ଣ ସୁବିଧା ଦିଆ ଅଛି ବାହାର ଲୋକପାଇଁ ହଉ ହଉ ଭାଇନା ଧନ୍ୟବାଦ ଏତିକି ସବୁ କହିଥିବାରୁ ମୁଁ ତ କିଛି ତ ଜାଣିନି ଆପଣ କିଛି କହିଛନ୍ତି ହଉ ଧନ୍ୟବାଦ